ଆମ ଘରେ ଆମର ବହୁତ ଗାଈ ରଖିଥିଲୁ ସେଥିପାଇଁ ଆମେ ତାକୁ ଆଣିକି ଖାଇବାକୁ ଦେଉ ଘାସ କୁଟା ଦାନା ଯେହେତୁ ଦେଉ ଗାଈ ରହିଲା ବର୍ଷେ ଦେଢ଼ ବର୍ଷ ପରେ ଗୋଟେ ଛୁଆ ହେଲା ସେ ଛୁଆରୁ ଛୁଆ ହେଇସରିଲା ପରେ ଆମେ କ୍ଷୀର ଖାଇଲୁ କ୍ଷୀର ଖାଇଲୁ ଆମ ଘର ଲୋକ ତା'ପରେ ଆମେ ବି ସମସ୍ତଙ୍କି ବିକ୍ରି କରିପାରିଲୁ କାରଣ ଆମେ ସେଥିରେ ଚଳିଲୁ ବିକ୍ରି କରିକି ଆମର ଯେହେତୁ ଗାଁରେ ବହୁତ କ୍ଷୀରର ଅଭାବ ହେଇଥିଲା ଯେଉଁ ଜଣେ ଦୁଇ ଜଣ ବି କ୍ଷୀର ଦିଅନ୍ତି ସେମାନେ ଟିକେ ପାଣି ମିଶାଇକି ଦିଅନ୍ତି କିନ୍ତୁ ଆମର ସେଇଆ କଲୁନୁ ଆମର ଯେହେତୁ ଆମ ଗାଈକି ଦାନା ଘାସ କୁଟା ସବୁ କଥା ଆଣିକି ଖାଇବାକୁ ଦେଉଛୁ ସେ ଟିକେ ଭଲ କ୍ଷୀର ଦେଲା ବହୁ ଦେଲା ବି ବହୁତ କ୍ଷୀର ଆମେ ତାକୁ କ'ଣ କଲୁନା ଆମେ ତାକୁ ଗାଁରେ ସମସ୍ତଙ୍କୁ କମ୍ ପାଣିରେ ଆମେ ବିକ୍ରି କଲୁ ସେଥିପାଇଁ ସବୁ ଲୋକ ଆମ କତିରୁ ହିଁ ବହୁତ କ୍ଷୀର ନେଲେ ଆଉ ଆମେ ତାକୁ କ'ଣ କଲୁନା ଆମେ ଖାଇଲୁ ଆଉ ଗାଁରେ ବି ବିକିଲୁ ସେଥିପାଇଁ ଗାଁ ଲୋକ ବହୁତ ଖୁସି ହେଲେ ଆଉ ଟଙ୍କା ଦେଇ ଆମ କତିରୁ ସେ ନେଲେ ତା'ପରେ କିଛି ଦିନ ଗଲା ଗାଈ ଗାଈର ଛୁଆ ବାଛୁରୀ ବଡ଼ ହେଲା ତାକୁ ବି ବିକ୍ରି କରିଲୁ ଆଉ ସିଏ ଦେଖିଲା ବେଳକୁ ଆମେ ତା କତିରୁ ପଇସା ବି ପାଇଲୁ ବହୁତ